ମୁଁ ପାଞ୍ଚଶହ ଟଙ୍କା ଦେଇ ଅନଲାଇନ୍ ଆପ୍ ଫ୍ଲିପକାର୍ଟରେ ଗୋଟିଏ ଜ୍ୟାକେଟ୍ ଅର୍ଡ଼ର୍ କରିଥିଲି ପାଞ୍ଚଶହ ଟଙ୍କା ଦେଇକି ଯାହାକି ପିନ୍ଧିବା ପାଇଁ ବହୁତ ଭଲ ଏବଂ କଲର୍ ମଧ୍ୟ ଛାଡ଼ି ନାହିଁ ଆଜିକୁ ସାତ ମାସ ହୋଇଗଲାଣି ଏବଂ ପିନ୍ଧିବା ପାଇଁ କମ୍ଫର୍ଟେବଲ୍ ଲାଗୁଛି